ହଁ ମୁଁ ବହୁତଗୁଡ଼ିଏ ଗେମ୍ ବିଷୟରେ ଅବଗତ ଅଛି ଓ ମୁଁ ଫ୍ରି ଫାୟାର୍କୁ ସବୁବେଲେ ଖେଲେ ଅନ୍ୟ ପ୍ରକାରର ମଧ୍ୟ ଗେମ୍ ରହିଛି ଲୁଡ଼ୁ ଫ୍ରି ଫାୟାର୍ ପବ୍ଜି ଏମିତି ଅନେକ ପ୍ରକାରର ମଧ୍ୟ ଗେମ୍ ଅଛି ତେଣୁ ମୁଁ ଫ୍ରି ଫାୟାର୍କୁ ବେଶୀ ପସନ୍ଦ କରେ କାହିଁକି ନା ଫ୍ରି ଫାୟାର୍ରେ ସାଙ୍ଗମାନଙ୍କ ସହିତ ଖେଲି ହୁଏ ଓ ଫ୍ରି ଫାୟାର୍ରେ କଥାବାର୍ତ୍ତା ହୋଇ ନିଜ ସାଙ୍ଗମାନଙ୍କ ସହିତ ବହୁତ ମଜାମସ୍ତିରେ ଖେଲି ହୁଏ କାରଣନା ସେଇଟା ଖେଲିଲା ସମୟରେ ନିଜେ ଖେଲିଲା ବାଗି ଲାଗେ ସେଇ ଭିତରେ ଯୋଉ ଜିନିଷ ହୁଏ ନିଜେ କଲା ବାଗି ଲାଗେ ତେଣୁ ସେଇ ଭିଡ଼ିଓ ଗେମ୍ଟାକୁ ମୋତେ ବହୁତ ପସନ୍ଦ ଲାଗେ ଓ ଫ୍ରି ଫାୟାର୍ ଏମିତି ଗୋଟିଏ ଜିନିଷ ଯାହାକୁ ମନର ହୃଦୟର ସବୁ ଜିନିଷକୁ ଶାନ୍ତି କରିଥାଏ ତେଣୁ ଆମେ ଫ୍ରି ଫାୟାର୍କୁ ଏତେ ଭଲ ପାଉ ଫ୍ରି ଫାୟାର୍ ଏମିତି ଗୋଟେ ଜିନିଷ ସାଙ୍ଗମାନଙ୍କ ସହିତ ଖେଲିଲା ସମୟରେ ବହୁତ ଆନନ୍ଦିତ ହୋଇଥାଉ ଓ ସେହି ଫ୍ରି ଫାୟାର୍ରେ ଅନେକଗୁଡ଼ିଏ ସିଷ୍ଟମ୍ ରହିଛି ଯେଉଁଠିକି ମାଇକ୍ ହେଡ଼୍ ଫୋନ୍ ଏମିତି ବହୁତ ଅନେକ ପ୍ରକାରର ଅଛି ସେଇଟାକୁ ଅନ୍ ଅଫ୍ କରି ଖେଲି ହୁଏ